କେତେ କେତେ ପରିମାଣର ନେବ ସେଇଟା ହେଉଛି କଥା ହଁ ହଁ ହଁ ନାଇଁ ଆମେ ତ ସବୁ ପ୍ରାୟ ସ୍କୁଲ୍ ବି ନେଉଛନ୍ତି ଆଉ ହଁ ଏଇଟା କେଉଁ ସ୍କୁଲ୍କୁ ଯିବ ଆଚ୍ଛା ଆଚ୍ଛା ଏଇ ଜଟଣୀରେ ଏବେ ସବୁଆଡ଼େ ତ ଏଇଟା ଆମେ ହୋଲ୍ସେଲ୍ରେ ସମସ୍ତଙ୍କୁ ଦେଉଛୁ ଖୁବ୍ କମ୍ ରେଟ୍ରେ ଦେଉଛୁ ମାନେ ଭଲ ସୁଲଭ ମୂଲ୍ୟରେ ଦେଉଛୁ ତେଣୁ କେତେବେଳେ ତମର ଦରକାରେ ତା ପୂର୍ବରୁ ଟିକେ ଯୋଗାଯୋଗ କରିଦେବ ଆଉ ଶୁଣ ଦୋକାନ ତ ଖୋଲୁଛି ସକାଳ ଆଠ ବା ନଅରୁ ଖୋଲୁଛି ଯେ ରାତି ଦଶଟା ପର୍ଯ୍ୟନ୍ତ ରହୁଛି ଯେ କିନ୍ତୁ ତମେ ଫ୍ରି ଆୱାର ଶୁଣ ଯେହେତୁ ତମେ ଅଧିକ ପରିମାଣର ଜିନିଷ ନେବ ତୁମେ ଟିକେ ଗହଳି ଥିଲାବେଳେ ଆସିବନି ବେଟର ହେବ ଦୋକାନ ଯେତେବେଳେ କ୍ଲୋଜିଂ ଟାଇମ୍ ରାତି ସମୟରେ ଥଣ୍ଡା ଖରାଦିନ ଏଇନା ଟିକେ ଭଲ ଲାଗିବ ତୁମକୁ ଆଉ ତା'ପରେ ଏ ଯେଉଁ ଖରାବେଳରେ ତମକୁ ମୁଁ କେବେ ଡାକିବିନି କାରଣ ଖରାବେଳେ ଯେଉଁଭଳିଆ ଗରମ ପଡ଼ୁଛି ଏବେ ତେଣୁ ତ ସମ୍ଭବ ନୁହଁ ଆଉ ସକାଳଟା ହେଉଛି ବିଜି ଆୱାର ସବୁ ପ୍ରାୟ କମନ୍ ଇୟେ ବିଜନେସ୍ ଚାଲିଛି ଆଉ ତମେ ବି ଡେରି ହେବ ସେ ତେଣୁ ବେଟର୍ ହେଉଛି ରାତି ସମୟ ରଖିଥିବି ତମେ ଆଠଟା ପରେ ଆସି ପହଞ୍ଚିବ ହଁ ଆଉ ଦରଦାମ୍ ପାଇଁ କିଛି ଚିନ୍ତା ନାହିଁ ଶୁଣ ଇଏ ତ ଲୁଚା ଛପା କଥା ନୁହେଁ ଆମର ତ ଅରିଜିନାଲ୍ ଜିନିଷ ଆମର ତ ଡୁପ୍ଳିକେଟ୍ ଦୋକାନର ନାଁ ଅଛି ରେପୁଟେସନ୍ ସବୁ ପ୍ରକାର ଭଲ ସମୟ ଦେଖିକିରି ତମେ ଆସ ଯେଉଁ ସମୟରେ ଆସିବ ନାଇଁ ତ ଏମିତି କର ନ ଆସିକି ମଧ୍ୟ ଗୋଟେ ଲିଷ୍ଟ ପଠାଇଦେବ କାହା ହାତରେ ପଠାଇଦେଲେ ଆମେ ସେ ଜିନିଷ ଗୁଡ଼ାକ ଆମେ ତାକୁ ପୁରା ରିଜର୍ଭ କରି ରଖିଦେବୁ ଖାଲି ଆସିବେ ଟ୍ରାନ୍ସପୋର୍ଟ୍ ଦାୟିତ୍ଵ ନେଇଯିବେ ସେଠି ରହିବାର ବି କିଛି ନାହିଁ କି ଦେଖିବାର କିଛି ନାହିଁ ଏନି ଷ୍ଟେସନାରିଜ୍ ସବୁ ପ୍ରକାରର ଅଫିସ ଷ୍ଟେସନାରୀ ସବୁ ଆଭେଲେବୁଲ୍ ଖାଲି ଗୋଟେ ତା'ର ଗୋଟେ ଲଙ୍ଗ୍ ଲିଷ୍ଟଟା ମୋତେ ସବ୍ମିଟ୍ କରିଦେଲେ ଆମେ ଆମର ତାକୁ କେମିତି ପ୍ୟାକିଂ କରିବୁ କ'ଣ କରିବୁ ସିଏ କରିବୁ ଚାଲିଛି କାମ ସିଏ ଚାଲିବ ଆଉ କ'ଣ ହଁ ଲିଷ୍ଟଟି ହଁ ସେଇଟା ବାଟ ନା ଆଉ ଲିଷ୍ଟଟା ନ କଲେ ହଁ ଆଉ ଜିନିଷ ତ ଜାଣିଥିବ ଏଇଟା ରେପୁଟେଡ଼୍ ଜିନିଷ ଏଥିରେ ତ କୌଣସି କିଛି କରପ୍ସନ୍ ନାହିଁ ଆଉ ସବୁଆଡ଼େ ତ ବର୍ତ୍ତମାନ ମାର୍କେଟ୍ରେ ଦେଖିବ ଯେଉଁଠି ଥିବ ଆମେ ତାଠୁ ମଧ୍ୟ କମ୍ ମାର୍ଜିନ୍ରେ ଆମେ ବି ଦେଇ ଦେଇଦେବୁ ଆଉ ଥରେ ନେଇକିରି ଦେଖ ଆଉ ଦେଖିକିରି ସେ ହଁ ହଁ ହଁ ହଁ ତା'ପରେ ମୁଁ ଫୋନ୍ କରିଦେବି ଆଉ କଣ ଫୋନ୍ରେ ତ ଇଏ ପାଇଗଲା ପରେ ତମେ ଇନଫର୍ମ୍ ହେଇଗଲା ପରେ ତମେ ଆସିବ ତମର ଗାଡ଼ିଘୋଡ଼ା ଧରିକି ଆସିବ ସମୟ ଯେତିକି ହେଲା ସେଇ ଅନୁସାରେ ଆସିକି ନେଇକି ପଳେଇବ ଆଉ କିନ୍ତୁ ପେମେଣ୍ଟଟା ଦେଇଦେବ ସବୁଯାକ ହେଲାକି ଯଦି କିଛି ରହିଗଲେ କିଛି କଥା ନାହିଁ ସିଏ ପେମେଣ୍ଟଟା ଗୋଟେ କ'ଣ ମ୍ୟାଟର ତମେ କ'ଣ ଗୋଟେ ଅନୁଷ୍ଠାନର ଲୋକ ଆଉ କ'ଣ ତମେ କ'ଣ ଯଦି କିଛି ସେମିତି କିଛି କମ୍ ରହିଯିବ କିଛି ଯାଏ ଆସ ନାହିଁ ପସର୍ନାଲ୍ ତମେ ତ ନେଉନା ନା ତେଣୁ ଅନୁଷ୍ଠାନ ପାଇଁ ନେଉଛ ମାନେ କିଛି ଏଥିରେ ଇଏ ନହିଁ ତମେ ଆସ ଜିନିଷ ଆମେ ବି ସେମିତି ଦେଇ ଦେଉଛୁ ବିନା ପଇସାରେ ଆମେ ବି ପଠାଇଦେଉଛୁ କିଛି କଥା ନାହିଁ ହଁ ସିଏ ବି ସମ୍ଭବ ହଁ ହଁ ଠିକ୍ ଅଛି ଠିକ୍ ଅଛି ହଁ ହଁ ହଉ ହଉ ହଉ